ଏ ବର୍ଷ ଦୁର୍ଗା ପୂଜା ବହୁତ ଖୁସିରେ କଟିଲା ଆଉ ବହୁତ ଏନ୍ଞ୍ଜୟେ ମଧ୍ୟ କଲୁ ଆଉ ଏ ବର୍ଷ ଦୁର୍ଗା ପୂଜା ବହୁତ ଖୁସିରେ ଆମେ ସମସ୍ତେ ମିଶିକି ଏନ୍ଞ୍ଜୟେ କଲୁ ଆଉ ସେଟା ଗୋଟେ ସ୍ମରଣୀୟ ହୋଇକି ରହିବ